ମୋର ପ୍ରିୟ ସାହିତ୍ୟିକ ଚରିତ୍ର ହେଉଛି ଫକୀରମୋହନ ସେନାପତିଙ୍କର ସେ ଛ'ମାଣ ଆଠ ଗୁଣ୍ଠର ଯେଉଁ ସେ ଚାଷୀଙ୍କର ଚରିତ୍ର ଉପରେ ହିଁ କହୁଛି ମୁଁ ତ ସେ ଗୋଟେ ଜମିଦାରଙ୍କ ପାଖରେ ସେ ବନ୍ଧା ରଖିଥିଲା ତା ଜମିକୁ ଛ'ମାଣ ଆଠ ଗୁଣ୍ଠରେ ତ ଜମି ଜମି ବନ୍ଧା ରଖିକି ସେ ନେଇଥିଲା ପଇସା ନେଇଥିଲା କିନ୍ତୁ ଶୁଝିପାରିଲା ନାହିଁ କେବେ ବି ପଇସା ସେ ଶୁଝିପାରିଲା ନାହିଁ ସେ ଜମିଟାକୁ ମୁକୁଳେଇ ପାରିଲା ନାହିଁ କାହିଁକିନା ଜମିଦାର ତା'ଉପରେ ଏତେ ପଇସା ଏତେ ପଇସା ମାନେ ଜୋରିମାନା କରିଦେଇଛନ୍ତି ମାନେ ତା ଜମି ଉପରେ ଏତେ ପଇସା ଇଏ ହୋଇଛି ଯେ ସେ ଯେତେ ଚେଷ୍ଟା କଲେ ବି ଶୁଝିପାରିଲା ନାହିଁ ବହୁତ ଚେଷ୍ଟା କଲା ତା ଜମିଟାକୁ ତା ପାଖରୁ ମୁକୁଳାଇବା ପାଇଁ ତା ଜମିଦାରଙ୍କଠୁ ମୁକୁଳାଇବା ପାଇଁ କିନ୍ତୁ ଚେଷ୍ଟା କଲା କିନ୍ତୁ ମାନେ ସଫଳ ହୋଇପାରିଲା ନାହିଁ ତା ପୁଅ ପୁଅ ବଡ଼ ହେଲା ପୁଅ ବଡ଼ ହୋଇକି ତା ପାଖରେ ଚାକର ଭଳିଆ ଯେଉଁ ମାନେ କାମ କଲା ତଥାପି ମାନେ ଏତେ ବଢ଼ିଯାଇଥିଲା ତା'ର ଯେଉଁ ସୁଧ ଯେ ତ ସେ ମୁକୁଳାଇପାରିଲାନି ତ ସେ ଲାଷ୍ଟ୍କୁ ସେ ଯେଉଁ ସେ ଚରିତ୍ର ଯେଉଁ ସେ ଚାଷୀ ତ ସେ ଜିମିକୁ ଝୁରିଝୁରି ଝୁରିଝୁରି ଶେଷରେ ମରିଗଲା ତ କ'ଣ କରିବା ଏଥିରୁ ଆମେ ମାନେ ଶିକ୍ଷା ନେଲୁ ଯେ ନିଜର ମା' ମାଟିକୁ କେବେ କାହାକୁ ମାନେ ବିକ୍ରି ତ ଦୂରର କଥା ମାନେ ବନ୍ଧା ବି ରଖିବନି ବନ୍ଧା ରଖିକି କିଛି କରିବନି ସେଇ ନିଜ ମା' ମାଟିରେ ଚାଷ କରିକି ନିଜ ଏ ଯେଉଁ ନିଜ ପେଟ ପୋଷିଲେ ମାନେ ଜୀବନରେ ଶାନ୍ତି ଓ ସୁଖ ମିଳିବ